ମୋତେ ଏୟାରଟେଲ ସିମ୍ ଦରକାର୍ ଏୟାରଟେଲ୍ ସିମ୍ କେତେ କାଣା ପଡ଼ୁଛି କେତେ ବୋଲେ ରିଚାର୍ଜ୍ କଲେ କେତେ ଦିନ୍ ଯାଉଛି କାଣା ମୋତେ ଏୟାରଟେଲ୍ ସିମ୍ ଦରକାର ଏୟାରଟେଲ୍ ସିମ୍ କେନ୍ତା ଭଲ୍ ପଡ଼ିବା ତ କେତେ ଟଙ୍କା ନେଉଛନ୍ତି କି ସେ ପଇସା ଏୟାରଟେଲ୍ର ଏୟାରଟେଲ୍ ସିମ୍ର କେତେ ପଇସା ନେଉଛ ଦେଢ଼ଶହ ଟଙ୍କା ଆଉ ଜିଓର ଏୟାରଟେଲ୍ କେତେ ମାସ ଦେଉଛେ କଥା ହେବା ପାଇଁ ଆଉ ଜିଓ ସିମ୍ଟା କେତେ ଟଙ୍କା ପଡ଼ିବ କାଣା ଶୁଭିଲା ନାହିଁ ହଁ ସିମ୍ ନେବାର ଅଛେ ନୂଆ ସିମ୍ ଏୟାରଟେଲ୍ ନେମି ଆଉ ଜିଓ ନାହିଁ ମୋତେ ଦୁଇ ମାସର ଏୟାରଟେଲ୍ ସିମ୍ର ତ ଆଉ ଜିଓର ଯଦି ବର୍ଷେ କରନ ହେଉ ତା ହେଲେ ମୋତେ ଏୟାରଟେଲ୍ ସିମ୍ ଦେବେ ଏହି ଏୟାରଟେଲ୍ ସିମ୍ ନେମି